ଦିସ କଲ ଇଜ ନାଓ ବି'ଙ୍ଗ ରେକର୍ଡେଡ଼ ହଁ ନମସ୍କାର ନମସ୍କାର ହଁ ହଁ ଏମିତି ଚାଲିଛି ଭଲ ଆଜ୍ଞା ଆଉ ଆପଣ କେମିତି ଅଛନ୍ତି ଓ ହୋ ହଁ ଏମିତି ଚାଲିଛି ଭାଇ ଆଉ କଣ ଏମିତି କାମ କର୍ମଚାରୀ ଲୋକ କେତେ ମାନେ ଯାହା ହବ ଦୁଃଖେ କଷ୍ଟେ ଚଳୁଚି ଆଉ

କେନ୍ ଜାଗାରେ ବ୍ୟବସାୟ କରୁଛନ୍ କି ଆପଣଙ୍କ ବିଜିନେସ୍ଟା କେନେ ଚାଲିଛି କେନ୍ ଏରିଆରେ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହଁ ବହୁତ କଷ୍ଟ ହେଉଛେ ଯେତିକି ଆୟ ହେଉଛି ସବୁଯାକ ତ ଶେଭିଂ ନାଇଁ ହେଇପାର୍ବାକୁ ୟା ତା'ଠୁ ସୁଧ ଆଣିକିରି ବି ବହୁତ କଷ୍ଟରେ ବି ଚଳ୍ବାକୁ ହଉ ହଉ ହଁ ମୁଁ କହୁଥିଲି କି ସେଠୀ ବାବୁ ଟିକେ ସାହାଯ୍ୟ କରିଥାନ୍ତେ କିଛି ଆର୍ଥିକ ସାହାଯ୍ୟ ହେଲେ ଭଲ୍ ଟିକେ ଯେ କୌଣସି ଗୋଟେ ବ୍ୟବସାୟଟେ କରିଥାନ୍ତି କହୁଥିଲି

ହଁ ମ ଯଉଁ ହାର୍ଡୱେର ଦୋକାନ୍ ସିମେଣ୍ଟ ଛଡ଼ ଏଇ ଗୁଡ଼ା ଯଦି ସେଇ ଦୋକାନ୍ ହୁଁ ହୁଁ ହୁଁ ହୁଁ ହୁଁ ଆପଣଙ୍କର ସେ'ଠି କିଏ କାଏଁ ଚିହ୍ନା ପରିଚୟ କାଏଁ ଏମିତି ଅଛେ ଏମିତି ହଁ ହଁ ହଁ ହଉ ତା'ହାଲେ ଠିକ ଅଛି ହୁଁ ହୁଁ ହୁଁ

ହୁଁ ହୁଁ ହୁଁ ହଉ ଠିକ ଅଛି

ହଉ ଠିକ ହଁ ପରା ପଇସା ଆର୍ ନାଇଁ ଚାକରି ଏଠି ଯାହା ଦରମା ମିଳୁଚି ଏଇ ମାସ ଶେଷ ବେଳକୁ ସବୁ ସବୁ ସରିଯାଉଚି ଭାବୁଚି ଗୋଟେ ବ୍ୟବସାୟଟେ ଚାକିରୀ ଛାଡ଼ିକି ଆସିକି ନିଜେ ବ୍ୟବସାୟଟେ କର୍ମା

ହୁଁ ହୁଁ

ହଉ ଠିକ ଅଛେ ମୁଇଁ ଆର ସପ୍ତାହରେ ମୁଁ ଯାଉଚେଁ ହେଲା ହଁ ରିଜାଇନ ହଁ ଦେଖ ବିଜିନେସ ହଉ

ହଉ ହଉ ହଉ ଭାବୁଛି ଗୋଟେ ବ୍ୟବସାୟ କରିବା ହେଲା ମୁଁ ଆର ସପ୍ତାହରେ ଯାଉଛି ବ୍ୟବସାୟ କରିବା ସାଙ୍ଗ ହେଇକି ବ୍ୟବସାୟ କର୍ବା ଗୋଟେ ସାହାଯ୍ୟ କର୍ବ ଆଉ କଣ ଏନ୍ତା ହଉ ଠିକ ଅଛେ ସେଠୀ ବାବୁ ରହିଲି ନମସ୍କାର